ଆମ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ପ୍ରକାରର ମନ୍ଦିର ଐତିହାସିକ ସ୍ଥାନଗୁଡ଼ିକ ରହିଅଛି ବୌଦ୍ଧ ଜିଲ୍ଲାରେ ଥିବା ବିଭିନ୍ନ ମନ୍ଦିରଗୁଡ଼ିକ ମଧ୍ୟରେ ହେଲା ମା' ଟିଙ୍କେଶ୍ଵର ମନ୍ଦିର ସମଲେଶ୍ୱରୀ ମନ୍ଦିର ଚାରିଶମ୍ଭୁ ରାମେଶ୍ୱର ମନ୍ଦିର ଡମ୍ବରୁକାର ଏକ ଧର୍ମପୀଠ ଏଠାରେ ପୂଜାକାମ ମଧ୍ୟ କରାଯାଏ ଆମ ଜିଲ୍ଲାରେ ଖଣ୍ଡିକନପା ନାମରେ ଏକ କାଠର ଝୁଲନ୍ତା ପୋଲ ମଧ୍ୟ ଅଛି ଯେଉଁଠାରେ ଆମ ବୌଦ୍ଧ ଜଲ୍ଲାର ବିଭିନ୍ନ ଐତିହାସିକ ଜିନିଷଗୁଡ଼ିକ ସଂଗ୍ରହ କରି ରଖାଯାଇଛି